ଦେଖନ୍ତୁ ଡେଙ୍ଗୁ ମ୍ୟାଲେରିଆ ଜ୍ଵର ହେଲେ କେମିତି ହେଉଛି ମାନେ ଆମର ଦେହଟା ଏତେ ଖରାପ ହେଉଛି ତା'ପରେ ଜ୍ୱର ବି ହେଉଛି ବାନ୍ତି ବି ହେଉଛି ମାନେ ଆମ ଘରୋଇ ଟ୍ରିଟମେଣ୍ଟ ଯାହା ବି କରୁଥାଉଛୁ ହେଲେ ତାଧିରେ ବି କିଛି ହେଉନି ମାନେ ଘରେ ଟ୍ରିଟମେଣ୍ଟ କଲେ ବି ତା'ର ମାନେ କିଛି ସେ ଭଲ ଦେଉନି ହେଲେ କ'ଣ କହୁଛୁ ବାଧ୍ୟ ହେଇକି ହସ୍ପିଟାଲ ନେଉଛୁ ହସ୍ପିଟାଲ ନେଲେ ତା'ର ମାନେ ଟି ହସ୍ପିଟାଲରେ ଟ୍ରିଟମେଣ୍ଟ କରୁଛି ହେଲେ ତ ଇଞ୍ଜେକ୍ସନ୍ସ୍ ସାଲାଇନ୍ ଔଷଧ ହେଲେ ସେମାନଙ୍କୁ ସେ ଏତେ ଟଙ୍କା ଖର୍ଚ୍ଚ ହେଉଛି ହେଲେ ଏତେ ଟଙ୍କା ଖର୍ଚ୍ଚ ହେଲେ କ'ଣ ମାନେ ବାପା ମାଆ ବି ମାନେ ଆମର ଏମିତି ଚାଷବାସ କରୁଛନ୍ତି ନା ହେଲେ ସେମାନେ ଏତେ ଟଙ୍କା କେଉଁଠୁ ଆଣିବେ ହେଲେ ଆପଣ ମାନେ ଟିକେ ଡ୍ରେନ କି ଆପଣ ଘର ଆଖ ପାଖରେ ମାନେ ଭଲ ଭଲ କରି ସଫା କରି ରଖନ୍ତୁ ହେଲେ ତା'ଦ୍ଵାରା କ'ଣ ହେଉଛି ନା ମାନେ ଆମର ଡେଙ୍ଗୁ ମ୍ୟାଲେରିଆ ନହେଲେ ଆମର କିଛି ଅସୁବିଧା ହେବନି ମୁଁ ଏମିତି ଟଙ୍କା ବି ଖର୍ଚ୍ଚ ହେବନି